ମୁଁ ଯେଉଁ ପ୍ଲାଷ୍ଟିକ୍ ଜିନିଷ କିଣିଥିଲି କମ୍ ଟଙ୍କାରେ ବହୁତ ଗୁଡ଼ିଏ ଜିନିଷ ଦେଇଥିଲେ ସେ ବହୁତ ଭଲ ଲାଗୁଥିଲା ତା କଲର ବି ଭଲ ଲାଗୁଥିଲା ବିଭିନ୍ନ ପ୍ରକାର ଡାଇନିଂ ସେଟ୍ ଜିନିଷ ସବୁ ପ୍ରକାର ଜିନିଷ ତାର ଚିତ୍ର ଏତେ ସୁନ୍ଦର ଚିତ୍ର ହୋଇଥିଲା କଲରକୁ ସେ ଚିତ୍ର ବହୁତ ଭଲ ଲାଗୁଥିଲା ଘରକୁ କୁଣିଆ ଆସିଲେ ବହୁତ କହୁଥିଲେ ଭଲ ଲାଗୁଛି ମୋତେ ବି ବହୁତ ଭଲ ଲାଗୁଥିଲା ସେ ସବୁ କମ୍ ସମୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇ ହେଉଥିଲା